ଓଡ଼ିଶାରେ ବାର ମାସରେ ତେର ପର୍ବ ଓଡ଼ିଶାର ମୁଖ୍ୟ ପର୍ବ ଗୁଡ଼ିକ ହେଉଛି ରଥଯାତ୍ରା ନୂଆଖାଇ ଦୁର୍ଗାପୂଜା ଇଦ୍ ଖ୍ରୀଷ୍ଟମାସ ଓଡ଼ିଶାରେ ଏହି ସବୁ ପର୍ବପର୍ବାଣୀ ମିଳିମିଶି ପାଳନ କରାଯାଏ ହିନ୍ଦୁ ଧର୍ମରେ ନୂଆଖାଇ ହେଉଛି ଆଦିବାସୀମାନଙ୍କର ମୁଖ୍ୟ ପର୍ବ ରଥଯାତ୍ରାରେ ଶ୍ରୀ ଜଗନ୍ନାଥଙ୍କ ପୂଜା ଅତ୍ୟନ୍ତ ନିୟମ ଓ ନିଷ୍ଠାର ସହିତ ପାଳନ କରାଯାଏ ସେହିପରି ଦୁର୍ଗାପୂଜା ହେଉଚି ଅନ୍ୟତମ ଯେଉଁଥିରେ ଦୁର୍ଗାଙ୍କୁ ପୂଜା କରାଯାଇଥାଏ ଏହିଭଳି ଅନେକ ହିନ୍ଦୁ ଧର୍ମର ଲୋକମାନେ ଉତ୍ସାହ ସହିତ ନିଜର ସଂସ୍କୃତିକୁ ପ୍ରଦର୍ଶନ କରିଲା ଭଳି ପର୍ବପର୍ବାଣୀ ପାଳନ କରନ୍ତି ଇସଲାମ୍ ଧର୍ମରେ ମଧ୍ୟ ଅନେକ ପର୍ବପର୍ବାଣୀ ପାଳନ କରାଯାଇଥାଏ ସେଗୁଡ଼ିକ ମଧ୍ୟରୁ ଇଦ୍ ହେଉଚି ପ୍ରମୁଖ ପର୍ବ ଏହିଭଳି ବୌଦ୍ଧ ଧର୍ମ ଏବଂ ଜୈନଧର୍ମରେ ମଧ୍ୟ ପର୍ବଗୁଡ଼ିକ ଉତ୍ସାହ ସହିତ ପାଳନ କରାଯାଇଥାଏ ଆମ ଦେଶରେ ବିଭିନ୍ନତାରେ ମଧ୍ୟ ଏକତା ଦେଖାଯାଇଥାଏ ଏବଂ ପ୍ରତ୍ୟେକଟି ଧର୍ମର ଲୋକମାନେ ପରସ୍ପରର ଧର୍ମର ପର୍ବପର୍ବାଣୀରେ ଯୋଗ ଦିଅନ୍ତି